ହ୍ୟାଲୋ ସାର୍ ମୋର ଗରମ ପାଣି ଦରକାର ଥିଲା ସେଥିପାଇଁ ମୁଁ ଯେଉଁ ପାଣି ଅର୍ଡ଼ର୍ କରିଛି ତାକୁ ଭଲ ଭାବରେ ପ୍ୟାକିଂ କରନ୍ତୁ ଯେମିତି ସେଇଟା ଅଧିକ ସମୟ ପର୍ଯ୍ୟନ୍ତ ଗରମ ରହିବ ହଁ ନଚେତ୍ ଆପଣ ଗୋଟେ କାମ କରିପାରନ୍ତି ତାକୁ ଷ୍ଟିଲ୍ ବଟଲ୍ରେ ପ୍ୟାକିଂ କରନ୍ତୁ ଯାହାଫଳରେ ଷ୍ଟିଲ୍ ବଟଲ୍ରେ ପ୍ୟାକିଂ କରିବା ଦ୍ୱାରା ତାହା ଜଲ୍ଦି ଥଣ୍ଡା ହବନାହିଁ